ମୁଁ ସୋନାଲିକା ଟ୍ରାକ୍ଟର ମହେନ୍ଦ୍ରା ଟ୍ରାକ୍ଟର ଏଗୁଡ଼ାକ ଦେଖିଛି ଏବଂ ଜାଣିଛି ଏହାର ଉପଯୋଗୀତା ଯାହାକି ତା'ର ବିଭିନ୍ନ ପ୍ରକାର ଯେଉଁ ଅଛି ଲଙ୍ଗଳ ମଧ୍ୟ ଅଛି ଯାହା ଅତି ସହଜରେ ତାକୁ ବ୍ୟବହାର କରିହୁଏ ଏବଂ ତାହା ସତ୍ୱେ ଅଧିକ ଦିନ ଉପଯୋଗୀ ହୋଇଥାଏ ଶୀଘ୍ର ମଧ୍ୟ ଖରାପ ହୋଇନଥାଏ ଯାହା ଚାଷ ଗୁଡ଼ିକ କ୍ଷେତ୍ରରେ ଅତି ସହଜରେ କାମକୁ ତ୍ୱରାନ୍ୱିତ କରିବାକୁ ପାଇଁ ଆମକୁ ଉତ୍ସାହିତ କରିଥାଏ ଯାହାକି ଆମେ ଅନ୍ୟ ପ୍ରକାରେ ଚାଷ କରିବା ଦ୍ୱାରା ଯାହା ସମୟ ଲାଗୁଥିଲା ଟ୍ରାକ୍ଟର ଦ୍ୱାରା ଆମକୁ ବହୁତ କମ ସମୟ ଲାଗିଥାଏ